ଆଜ୍ଞା

ଠିକ୍ ଅଛି ମ୍ୟାଥର କେତେ ଟଙ୍କା କହିଥିଲି ଏବେ

ସବୁଥିରୁ ଚାରିଟା ଲେଖା ନା

ଟିକେ ଲାଇନ୍ରେ ଥାଆନ୍ତୁ

ଆଚ୍ଛା ଠିକ୍ ଅଛି ଠିକ୍ ଅଛି ହଉ ହଉ ଆଜ୍ଞା